ଓଡ଼ିଶାରେ ଆମର ବହୁତ ସାରା ମନ୍ଦିର ଥାଏ ଏ ଯେମିତି ରାଧାକୃଷ୍ଣ ତା'ପରେ ପୁଣି ଦୁର୍ଗ ଚାନ୍ଦିପୁର ଚଣ୍ଡୀ ମନ୍ଦିର ଏସବୁ ଇତ୍ୟାଦି ବହୁତ ସାରା ମନ୍ଦିର ଥାଏ ପୁରୀ ଲୋକମାନେ ପୁରୀ ଯିବାକୁ ବି ବହୁତ ପସନ୍ଦ କରନ୍ତି ପୁରୀ ଯାଇକିନା ଜଗନ୍ନାଥଙ୍କୁ ବି ଦର୍ଶନ କରିକି ଆସନ୍ତି ଯେହେତୁ ଆମ ଓଡ଼ିଶାରେ ପାଖାପାଖି ମନ୍ଦିର ଅଛି ତ ଲୋକମାନଙ୍କୁ ସହଜକୁ ବି ବହୁତ ସୁବିଧା ବି ହଉଛି ଯିବା ପାଇଁ ଏଇ ଯେମିତି ଚଣ୍ଡୀଗଡ଼ ମନ୍ଦିର ଆମ ଓଡ଼ିଶାରେ ଅଛି ଏଇ ଦୁର୍ଗ ମନ୍ଦିର ଯେମିତି ଆମ ଓଡ଼ିଶା ଚାନ୍ଦିପୁର ଏଇ ଟାଇପ୍ର ପାଖାପାଖି ମନ୍ଦିର ଯେମିତି ଓଡ଼ିଶାରେ ଅଛି ଲୋକମାନଙ୍କୁ ଯିବା ପାଇଁ ଅତି ସହଜ ଲାଗେ ଆଉ ଗାଁ ମାନଙ୍କରେ ତ ପ୍ରତ୍ୟେକଟି ଗାଁ ମାନଙ୍କରେ ମନ୍ଦିର ଥାଏ ଏ ଯେମିତି ରାଧାକୃଷ୍ଣ ଜଗନ୍ନାଥ ମନ୍ଦିର ଯେମିତି ଶିବ ମନ୍ଦିର ପ୍ରତ୍ୟେକଟି ମନ୍ଦିର ମାନେ ଥାଏ ତ ଲୋକମାନେ ଦର୍ଶନ କରିବା ପାଇଁ ଭଲ ପାଆନ୍ତି ଯିବା ପାଇଁ ବି ଯେହେତୁ ଓଡ଼ିଶାରେ ଆମର ଏତେ ସାରା ପାର୍କ୍ ଆମର ଓଡ଼ିଶାରେ ବହୁତ ସାରା ପାର୍କ୍ ବି ଥାଏ ଯେହେତୁ ଲୋକମାନେ ପାର୍କ୍ ଯିବା ପାଇଁ ବି ବହୁତ ପସନ୍ଦ କରନ୍ତି